ଭାରତର ନୃତ୍ୟଶିଳ୍ପୀମାନେ ବଲିଉଡ଼୍ ଜଗତରେ ସେମାନଙ୍କର ପ୍ରଭାବ ବିସ୍ତାର କରିଛନ୍ତି ସାଧାରଣତଃ ବହୁତ ପସନ୍ଦର ଏତେ ସବୁ ହେଉଛି ଆମର ପ୍ରିୟ ଚମ୍ପୁ ଛାନ୍ଦ ଗୀତ ଗୋବିନ୍ଦ ଛଉ ନାଚ ଏସବୁ ବହୁତ ପ୍ରସିଦ୍ଧି ଲାଭ କରିଛି ବଲିଉଡ଼୍ରେ